ରୋଷେଇ ମୁଁ ରୋଷେଇ କହିଲେ ରୋଷେଇ ତ ମୁଁ ଡେଲି ରୋଷେଇ କରେ କିନ୍ତୁ ବିଭିନ୍ନ ପ୍ରକାର ଜିନିଷ ମଧ୍ୟ ମୁଁ ତିଆରି କରିପାରେ କିନ୍ତୁ ଗୋଟିଏ ଜିନିଷଟି ସେଇଟାକୁ ମୁଁ ବାରମ୍ବାର ଶିଖିଲା ପରେ ମଧ୍ୟ ମୁଁ ତା'କୁ ଶିଖିପାରୁନି ଠିକ୍ ଭାବେ ସେ ରୋଷେଇଟାକୁ ମୁଁ କରିପାରୁ ନାହିଁ କେତେଟା ପୋଗ୍ରାମ୍ ଦେଖିଲି ତଥାପି ମୋର ସେ ରୋଷେଇଟା ହେଇପାରୁ ନାହିଁ ତା'ର ନାଁ ହେଉଛି ଅଣ୍ଡା ମଲେଇ ଅଣ୍ଡା ମଲେଇଟା କୋଉ ଭଳି ଭାବରେ ହେଉଛି ସେଇଟା ମୁଁ ମଧ୍ୟ ଶିଖିପାରୁନି ଟିଭିରେ ଦେଖିଲି ନ୍ୟୁଜ୍ରେ ଦେଖୁଛି ସବୁପ୍ରକାର ରୋଷେଇ ବିଭାଗରେ ବି ଦେଖୁଛି କିନ୍ତୁ ତେଣୁକରି ମୁଁ ସେ ଅଣ୍ଡା ମଲେଇଟିକୁ ମୁଁ କରିପାରୁ ନାହିଁ ତେଣୁ ତା ଦିହରେ ମୁଁ ସଫଳତା ହେଉଛି କିନ୍ତୁ ମୁଁ ବିଭିନ୍ନ ପ୍ରକାର ଭେରାଇଟିର ରୋଷେଇ ମଧ୍ୟ କରୁଛି ଚିକେନ୍ ବିରିୟାନୀ ଠାରୁ ମାଂସ ପର୍ଯ୍ୟନ୍ତ ମଟନ୍ ସବୁପ୍ରକାର ମାଛ ସବୁପ୍ରକାର ରୋଷେଇ କରୁଛି କିନ୍ତୁ ଇଏ ଅଣ୍ଡା ମଲେଇଟି ମୁଁ କରିପାରୁ ନାହିଁ କିନ୍ତୁ କ'ଣ କରାଯିବ କେଉଁପରି ମୁଁ ଶିଖିପାରିବି ମୁଁ ଚାହୁଁଛି ସେ ଜିନିଷଟା କୋଉ ଭଳି ଭାବରେ ତିଆରି ହେଉଛି ସେଇଟା ମୋର ଶିଖିବା ପାଇଁ ଇଚ୍ଛୁକ ଅଛି କିନ୍ତୁ ମୁଁ ଶିଖିପାରୁ ନାହିଁ ଯେତେ ଚେଷ୍ଟା କଲେ ମଧ୍ୟ ମୁଁ ଶିଖିପାରୁ ନାହିଁ